ହଁ ମୁଁ ଭିଡ଼ିଓ ଗେମ୍ ବିଷୟରେ ମୋର ଅବଗତ ଅଛି ସେଥିମଧ୍ୟରୁ ଲୁଡ଼ୁ ଖେଳ କାର୍ ରେସ୍ ରିଂ ମାଷ୍ଟର ସାପ ଶିଡ଼ି ଯେଉଁଟା କି ସେହି ଖେଳ ବି ମୋତେ ବହୁତ ଭଲ ଲାଗେ ଆଉ ଏହିଥିପାଇଁ ଭଲ ଲାଗେ କି ଲୁଡ଼ୁ ଖେଳ ମୋତେ ଗୋଟିଏ ପାର୍ଟନରଶିପ୍ ମିଳିଯାଏ ଯେମିତି ଖେଳିବା ପାଇଁ ମୋର ଟାଇମ୍ ପାସ୍ ପାଇଁ ମୁଁ ଏହିଟାକୁ ବେଶି ପସନ୍ଦ କରେ ଆଉ କାର୍ ରେସ୍ ଯେଉଁଟା କି କାର୍କୁ କାର୍ ଧକ୍କା ହେବା ସେଥିରେ ଯେଉଁ ଆନନ୍ଦ ମିଳେ ସେହିଠୁ ବହୁତ ମୋତେ ବହୁତ ଭଲ ଲାଗେ ଆଉ ଯେଉଁ ସାପ ମାନେ ସ୍ନେକ୍ ଆମର ଶିଢ଼ି ଚଢ଼ି ଚଢ଼ି ଯେଉଁ ଯିବ ପୁଣି ତଳକୁ ଚଢ଼ିବ ଉପରକୁ ଆସିବ ସେ ସବୁ ମୋତେ ମଧ୍ୟ ବହୁତ ଭଲ ଲାଗେ ଆଉ ସେଥିପାଇଁ ମୋତେ ଏହି ଖେଳ ଗୁଡ଼ାକ ବହୁତ ଭଲ ଲାଗେ